ନମସ୍କାର ନମସ୍କାର ହଁ ହଁ ହଁ ଜାଣିଲି ବାବୁ ଟିକେ ଦୋ ଦୋ ପାଞ୍ଚ ହୋଇଛି ତୁମେ ତ ଦୀର୍ଘଦିନ ଆସିପାରିନ ହଁ ଆଚ୍ଛା ଆଚ୍ଛା ମନୋଜ ବାବୁ ଭଲ ଅଛ ତ ଆଚ୍ଛା ଆଚ୍ଛା କ'ଣ କାମ ପଡ଼ିଲା ମୋ ପାଖରେ ଆଚ୍ଛା କେଉଁ ପ୍ରୋଜେକ୍ଟ ତୁମର ସ୍କୁଲ୍ ପାଇଁ ଆଚ୍ଛା ଆଚ୍ଛା ହଁ ହଁ ହଁ କୁହ ଆଚ୍ଛା ଆଚ୍ଛା ଆଚ୍ଛା ହଁ ଏହି ଆମ ଲାଇବ୍ରେରୀରେ ମଧ୍ୟ କିଛି ବହି ଅଛି ଅଳ୍ପ କିଛି ବହି ଅଛି ଏହି ଲାଇବ୍ରେରୀ ପାଇଁ କ'ଣ ଯଦି ସହଯୋଗ ତୁମର ଦରକାର ହେବ ମୁଁ ତୁମକୁ ତା'ହେଲେ ଯୋଗାଇ ଦେବା ପାଇଁ ଚେଷ୍ଟା କରିବି ହଁ ଆଚ୍ଛା ଆଚ୍ଛା ହଁ ଆଚ୍ଛା ସାଇନ୍ସ ଏକ୍ସପେରିମେଣ୍ଟ ପାଇଁ ସାଇନ୍ସ ପ୍ରାକ୍ଟିକାଲ ପାଇଁ କି ନା ଆଉ କ'ଣ କିଛି ଅଛି ତୁମର ଏଗ୍ଜିବିସନ୍ ପାଇଁ ଆଚ୍ଛା ଆଚ୍ଛା ଆଚ୍ଛା ନାହିଁ ନାହିଁ ଏହି ବିଷୟରେ ତ ମୁଁ ଅନେକଥର ସାର୍ଙ୍କ ସାଙ୍ଗରେ ଡିସ୍କସ୍ କରିଛି କିଛି ବହି ଆମର ସର୍ଟ ଅଛି ଅନ୍ୟ ପ୍ରୋଜେକ୍ଟ ନିହାତି ଜରୁରୀ ହେଉଛି ପିଲାମାନଙ୍କ ପାଇଁ ଆଉ ସେହି ସାଇନ୍ସ ପ୍ରୋଜେକ୍ଟ ପାଇଁ କିଛି ଅଳ୍ପ ବହି ଅଛି ହେଲା ତୁମେ ତାକୁ ଆସ ମୁଁ ତୁମ ପାଇଁ କିଛି ବହି ଯୋଗାଇବା ପାଇଁ ଚେଷ୍ଟା କରିବି ସାର୍ଙ୍କୁ କହିବି ଗଣିତ ପ୍ରୋଜେକ୍ଟ ଆଚ୍ଛା ଗଣିତ ପ୍ରୋଜେକ୍ଟର କିଛି ରାଇଟରଙ୍କର ମୋ' ପାଖରେ କପି ଅଛି ବୁଝିପାରିଲେ ଆଉ ସେହି ଯେଉଁ ଆମର ମ୍ୟାଥ୍ ବହି ପ୍ଲସ୍ ଟୁ ର କିଛି ରହିଛି ଯେଉଁଟା ଆମେ ମଗାଇଥିଲୁ କଟକରୁ କଟକ ପୁସ୍ତକାଳୟରୁ ସେଇଟା ମଧ୍ୟ ଆମର କିଛି ରହିଛି ତାକୁ ନେଇ ତୁମେ ବ୍ୟବହାର କରିପାରିବ ପିଲାମାନଙ୍କ ପିଲାମାନଙ୍କ ପାଇଁ ଉପକୃତ ହୋଇପାରିବ ସେଇଟା ସବୁ ନିହାତି ନିହାତି ଆମେ ହଁ ହଁ ଆମେ ନିହାତି ଭଲ ବହି ଆଣିବାକୁ ଚେଷ୍ଟା କରୁଛୁ ଯେଉଁଟା ତୁମମାନଙ୍କ ଉପକାରରେ ଲାଗିବ ସେଇଟା ଆମେ ଲେଖିକି ଦେଇଛୁ ସେମାନେ ଟିକେ ତାଙ୍କର ସର୍ଟ ଅଛି ତାଙ୍କର ଷ୍ଟୋର୍ରେ ସେହି ସଟ୍କୁ ସେମାନେ ଟିକେ ପ୍ରିଣ୍ଟ୍ ହେଲେ ପଠାଇବା ପାଇଁ କହୁଛନ୍ତି ଆମ ତରଫରୁ ତ ଆମେ ଯଥା ଚେଷ୍ଟା କରୁଛୁ ତମେ କେମିତି ଭଲରେ କରିବ ପ୍ରୋଜେକ୍ଟ ସବୁ ହେଲା ତା'ହେଲେ ଆମେ ଚେଷ୍ଟା କରୁଛୁ ତୁମକୁ ଯୋଗାଇଦେବା ପାଇଁ ଭଲ ବହି ସବୁ ଯାକ ପ୍ରୋଜେକ୍ଟ ପାଇଁ ହଁ ଆଚ୍ଛା ସିଏ ନାଇଁ ଡାଟା ସବୁ ଫିଚର ସବୁ ରହିଛି ବହିମାନଙ୍କ ପାଇଁ ମୁଁ ଯୋଗାଡ଼ ସେଇଟା ସେଇଟା ଦେଇଦେଇଛି ଲେଖିକି ହେଲା ତୁମେମାନେ ଆସ ତାକୁ ମୁଁ ବହି ଯେତିକି ଅଛି ନେଇଥିବ ତା'ପରେ ଦୁଇ ଦିନ ପରେ ମୁଁ ତୁମକୁ ସବୁ ପ୍ରୋଭାଇଡ୍ କରିଦେବି ତୁମର କିଛି ଅସୁବିଧା ହେବନାହିଁ ହେଲା ଆଉ ତୁମେ ଯେତିକି ପ୍ରୋଜେକ୍ଟ କରିବ ଆମର ଶୁଭକାମନା ତୁମମାନଙ୍କ ପାଇଁ ରହୁଛି ଓକେ ତୁମ ଏରିଆରେ ଡେଭେଲପ କର ଠିକ୍ ଅଛି

ରିମାର ଆଚ୍ଛା ଆଚ୍ଛା ଆଚ୍ଛା ହଁ ହେଉ ଆସ ମୁଁ ଯାହା ଅଛି ତୁମକୁ ଦେଖାଇବି ବହୁତ ଭଲ ଭଲ ବହି ଅଛି ମୋର ଲାଇବ୍ରେରୀ ଷ୍ଟୋର୍ରେ ତୁମକୁ ଯୋଗାଇଦେବି ହେଲା ମନଦୁଃଖ କରିବନି ବହୁତ ଭଲ ବହି ଅଛି ଦେବି ଯୋଗେଇ ଓକେ ଠିକ୍ ଅଛି ହଁ ହଁ ହଁ ହଁ ହଁ ହଁ ରହିଲି ରହିଲି ରହିଲି